ଆଗକାଳରେ ମା' ମାନେ ରୋଷେଇ କରିବା ପାଇଁ ଚୁଲିର ବ୍ୟବହାର କରୁଥିଲେ କିନ୍ତୁ ସେ ଚୁଲିରୁ ବାହାରୁ ଥିବା ଧୂଆଁ ଦେହ ପାଇଁ କ୍ଷତିକାରକ ଥିଲା ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା' ମାନଙ୍କ ପାଇଁ ଉଜ୍ୱଳା ଯୋଜନାରେ ଘରେ ଘରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ପ୍ରଦାନ କଲେ ଯାହାଦ୍ୱାରା ମା' ମାନେ ଅତି ସରଳରେ ରୋଷେଇ କାର୍ଯ୍ୟ କରିପାରନ୍ତି ଘରେ ରୋଷେଇ ଘର କାରଣରେ ବୈଦ୍ୟୁତିକ ଉପକରଣ ଯେପରିକି ଗ୍ରାଇଣ୍ଡର୍ ମିକ୍ସର୍ ଗ୍ୟାସ୍ ସିଲିଣ୍ଡର୍ ଓ ଓଭେନ୍ ଆଜିକାଲି ବ୍ୟବହୃତ ହେଉଛି କିନ୍ତୁ ପୂର୍ବ ପିଢ଼ିରୁ ପିଢ଼ି ମା' ଜେଜେ ମା' ତାଙ୍କ ମା' ମାନେ ଘରକରଣା ପାଇଁ ଯେପରିକି ମସଲା ବାଟିବା ପାଇଁ ଶିଳର ବ୍ୟବହାର କରୁଥିଲେ ଯାହାଦ୍ୱାରା ଅଧିକ ବଳ ପ୍ରୟୋଗ ମଧ୍ୟ ହେଉଥିଲା ଓ ତା'ର ସ୍ୱାଦ ବି ଅଲଗା ପ୍ରକାରର ଥିଲା ଏବଂ ପେସେଣାରେ ବିରି ବାଟୁଥିଲେ ଯାହାକି ଅଧିକ ଫୁଲିବା ସହ ଅନେକ ପ୍ରକାର ସ୍ୱାଦ ଅଲଗା ଅଲଗା ଆସୁଥିଲା ଓ ଢିଙ୍କିରେ ଚାଉଳ କୁଟୁଥିଲେ କିନ୍ତୁ ବର୍ତ୍ତମାନର ଯୁଗରେ ନୂଆ ନୂଆ ବୈଦ୍ୟୁତିକ ଉପକରଣର ଉଦ୍ଭାବନ ଯୋଗୁଁ ସେହି ସ୍ୱାଦ ବଦଳିବାରେ ଲାଗିଲାଣି ପେଷଣା ଓ ଢିଙ୍କିରେ ଅଧିକ ବଳ ମଧ୍ୟ ପ୍ରୟୋଗ ହେଉଥିଲା ଯେଉଁ କାର୍ଯ୍ୟ ଏକ ଘଣ୍ଟା ଲାଗୁଥିଲା ସେହି କାର୍ଯ୍ୟ ଅତି କମ ସମୟରେ ମଧ୍ୟ ହୋଇଯାଉଛି ପୁରୁଣା ଦିନ ଠାରୁ ଏହି ଦିନର ଅନୁଭୂତି ଅନେକ ସରଳ କିନ୍ତୁ ସେଇ ସ୍ୱାଦ ଓ ସେଇ ଭାବ ଆଜିକା ବୈଦ୍ୟୁତିକ ଉପକରଣରେ ଉଦ୍ଭାବନ ହେଉ ନାହିଁ